ମାଛ ଧରିବା ହେଉଛି କେଉଟ ମାନଙ୍କର ତଥା ଧିବରମାନଙ୍କର ଏକ ମୌଳିକ ବୃତ୍ତି ସେମାନେ ଏହାକୁ କରି ତାଙ୍କର ଦୈନନ୍ଦିନ ଜୀବନ ମେଣ୍ଟାଇଥାଆନ୍ତି ଆଗ କାଳରେ ମାଛ ଧରିବା ପାଇଁ ଲୋକମାନେ ସାଧାରଣତଃ କାଠ ଡଙ୍ଗା ଉପରେ ନିର୍ଭର କରୁଥିଲେ ବର୍ତ୍ତମାନ ଯୁଗ ବଦଳିବା ସହ ସେମାନେ ତାଙ୍କର ପରିବର୍ତ୍ତନ କରିସାରିଲେଣି ନିଜର ଦୈନନ୍ଦିନ ଜୀବନକୁ ତାହା ଛଡ଼ା ସେମାନେ ତାଙ୍କର ଅନୁରୂପ ଭାବରେ ବୃତ୍ତିକୁ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି ବର୍ତ୍ତମାନ କ୍ଷେତ୍ରରେ ସେମାନେ ଆଉ କାଠ ଡଙ୍ଗା ବ୍ୟବାହାର ନ କରି ମୋଟର ଚାଳିତ ଡଙ୍ଗାକୁ ବ୍ୟବାହାର କଲେଣି ଯାହାକି ତାଙ୍କୁ ଅତ୍ୟନ୍ତ ଲାଭଜନକ ଅଟେ ତଥା ତାଙ୍କ କାମରେ ଏହା ଅତ୍ୟନ୍ତ ସାହାଯ୍ୟକାରୀ ଅଟେ